ଜୟଗୁରୁ ଭାଇ ମୁଁ ପ୍ରକୃତି ବିହାରରୁ କଲ୍ କରିଛି ମୁଁ ଦୁଇଘଣ୍ଟା ପୂର୍ବରୁ କ୍ୟାବ୍ ବୁକ୍ କରିଥିଲି ପ୍ରକୃତି ବିହାରରୁ ନାରେଣୀ ରୋଡ୍ ଯିବାପାଇଁ ପ୍ରାୟ ଘଣ୍ଟାଏ ପନ୍ଦର ମିନିଟ୍ ହେଲାଣି ମୁଁ ପ୍ରକୃତି ବିହାରର ସାଇ ଜୁଏଲେରୀ ସପ୍ ରେ ଠିଆ ହୋଇଛି ବହୁତ ସମୟ ହେଲାଣି ଅପେକ୍ଷା କରିଲିଣି ହେଲେ ଆପଣଙ୍କ ସହ କୌଣସି ଯୋଗାଯୋଗ ହୋଇପାରୁନାହିଁ କ୍ୟାବ୍ ବୁକ୍ କରିଛି ବୋଲି ଅନ୍ୟ କୌଣସି ରିକ୍ସା ନେଇନି ଆପଣ ଆସିବେ କି ନାହିଁ କୁହନ୍ତୁ ତ ମୁଁ ଅନ୍ୟକିଛି ବ୍ୟବସ୍ଥା କରିବି